ଘରର ପରିବାର ମହିଳା ମଧ୍ୟ ସାହାଯ୍ୟ କରନ୍ତି ଯେ ପଇସା ବି ଦିଅନ୍ତି ଆମେ ବର୍ଷାଟାଏ ସମୟରେ ବହୁତ ମାଛ ଧରାଯାଏ ହେଲେ ମହିଳାମାନେ ଆମ ପାଇଁ ମାଛ ଆମେ ଧରିବାକୁ ଗଲେ ଆମକୁ ରୋଷେଇବାସ କରିଦେଇଥାନ୍ତି ହେଲେ ଆମେ ମାଛ ଧରି ଆସିଲା ବଳେ ଆମକୁ ମାଛ ରୋଷେଇ କରିଦେବେ ହେଲେ ମହିଳାମାନେ ସମୁଦ୍ରକୁ ଦେହ ପାଇଁ ଡରିବ କାହିଁକି ବଲେ ସେମାନେ ପହଁରା ଜାଣିନଥିବେ ସମୁଦ୍ରରେ ଯଦି ବର୍ଷା ବେଶୀ ହେଇଥିବ ସମୁଦ୍ର ପାଣି ବେଶି ପଳାଇ ଆସିବ ମହିଳାମାନଙ୍କୁ ସେ ସମୁଦ୍ର ପାଣି ଭାସିକି ନେଇଯିବ ସେଥିପାଇଁ ମହିଳାମାନେ ସମୁଦ୍ରକୁ ମାଛ ଧରିବାକୁ ଜାଣନ୍ତି ନାହିଁ ହେଲେ ସେମାନେ ମାଛ ଧରିବାରେ ବହୁତ ସାହାଯ୍ୟ କରିଥାନ୍ତି ଆମେ ଯଦି ମାଛ ଧରିବାକୁ ଯିବୁ ଆମକୁ ସବୁ ଯୋଗାଇ ଦେବେ ସବୁ ଶୀଘ୍ର ଶୀଘ୍ର ହେଲେ ଆମେ ତାଙ୍କୁ ଶୀଘ୍ର ଯାଇକି ମାଛ ଧରି ଆସିପାରିବୁ ହେଲେ ଆମେମାନେ ମାଛ ଧରି ଆସିଲେ ମହିଳାମାନେ ସବୁ ସମୁଦ୍ର ଯାଇକି ଆସ ଧରିବାକୁ ବହୁତ ଡରନ୍ତି ପାଣିକୁ ହଣ ବେଶି ଆସୁଥିବ ବାସି ନେଇଯିବ